ସୁରଜ ବାବୁ ଆପଣଙ୍କ ପିଲାଦିନ ବିଷୟରେ କିଛି କୁହନ୍ତୁ ଆପଣଙ୍କ ପରିବାର ପିଲାଦିନ ଆପଣ କେତେ ଭାଇ ଭଉଣୀ କେମିତି କ'ଣ ରହୁଥିଲେ ଆପଣଙ୍କ ପିଲାଦିନର ପାଠପଢ଼ା ଆପଣଙ୍କ କ୍ରୀଡ଼ା କ୍ରୀଡ଼ା ଜୀବନ କେମିତି କ'ଣ ଚଳୁଥିଲେ ଗାଁ ନଈରେ କେମିତି ମାଛ ମାରୁଥିଲେ ଆପଣଙ୍କ ପିଲାଦିନ ବିଷୟରେ ବେଶୀ ବେଶୀ ବିଶେଷ କରି ଆପଣଙ୍କ ପିଲାଦିନ ବିଷୟରେ ଆପଣ କିଛି ବିଶେଷ ଭାବରେ ଆଲୋଚନା କରନ୍ତୁ ହ୍ୟାଲୋ ମୁଁ ପିଲାଦିନେ ୟୁ ପି ସ୍କୁଲ୍ ଆମ ସ୍କୁଲ୍ ଗାଁରେ ସ୍କୁଲ୍ ସ୍କୁଲ୍ରେ ସେଇଠି ପାଠ ପଢ଼େ ପାଠପଢ଼ା ସାରିକି ଆମ ଗାଁରେ ମାଇନର୍ ସ୍କୁଲ୍ ନଥିଲା ବାମବିଲ୍ରେ ମାଇନର୍ରେ ପାଠ ପଢ଼ିଲୁ ତା'ପରେ ମାଇନର୍ ପଢ଼ା ସରିଲା ପରେ ଭୁବନରେ ଯାଇଁକି ହାଇସ୍କୁଲ୍ରେ ପଢ଼ିଲୁ କିନ୍ତୁ ଆମେ ହେଉଛୁ ପାଞ୍ଚ ଭାଇ ତିନି ଭଉଣୀ ବାପାଙ୍କର ରୋଜଗାର ଖୁବ୍ କମ୍ ତେଣୁ ଆମେ ଚଳିବା ପାଇଁ ବହୁତ ଅସୁବିଧା ତଥାପି ହାଇସ୍କୁଲ୍ରେ ମୁଁ ପାଠ ପଢ଼ିଥିଲି ଯାଇକି ଆଉ କବାଡ଼ି ଖେଳରେ ମୁଁ ଫାଷ୍ଟ୍ ହୋଇକି ଯାଇଥିଲି ଢେଙ୍କାନାଳ ସିଲେକ୍ସନ୍ରେ ଯାଇଥିଲି ଖେଳିବା ପାଇଁ କିନ୍ତୁ ପଇସାପତ୍ର ଅଭାବରୁ ବାପା ଯୋଗେଇ ପାରିଲେନି ତେଣୁ ବାଧ୍ୟ ହୋଇକି ମୁଁ ପାଠପଢ଼ା ଛାଡ଼ିକି ଆସିକି ଚାଷବାସ କଲି ଚାଷବାସ କରିକି ତା'ପରେ ମୋ ରାସ୍ତାରେ ଚାଲିଲି ଭାଇ ଭଉଣୀମାନଙ୍କୁ ତାଙ୍କୁ ମୁଁ ରୋଜଗାର ବାପାଙ୍କୁ ସାହାଯ୍ୟ କରିବାରୁ ଯାହା ହଉ ଭାଇ ଭଉଣୀମାନେ ସମସ୍ତେ ପାଠଶାଠ ପଢ଼ିକି ସେମାନେ ଚାକିରୀ ବାକିରି କଲେ ବି ସୁବିଧାରେ ସେମାନେ ଅଛନ୍ତି ଆଉ ବହୁତ ଜୀବନରେ ବହୁତ କଷ୍ଟ ସହିଛି ବହୁତ ସମସ୍ୟାର ସମାଧାନ କରିକି ଆଜି ମୁଁ ଏପର୍ଯ୍ୟନ୍ତ ମୁଁ ଯାଇଛି ତେଣୁ ଭଗବାନ ଯାହା କରନ୍ତୁ ମୋତେ ଭଲ ବାଟ ଦେଖାଉଛନ୍ତି ଆଉ ମୁଁ ଭଲ କାମ କରିକି ମୁଁ ଆଜି ବହୁତ ଖୁସିରେ ଏବଂ ମହାଆନନ୍ଦରେ ମୁଁ ବସବାସ କରିକି ରହୁଛି ହଉ